ଯାଜପୁର ଜିଲ୍ଲାରେ ଗମନାଗମନ କରିବା ପାଇଁ ବହୁତ ବିକଳ୍ପ ଅଛି ଲୋକମାନଙ୍କର ବ୍ୟକ୍ତିଗତ ହିସାବରେ ବାଇକ ସ୍କୁଟି ଏହି ସବୁ ସାଇକେଲ ଅଛି ତା ବ୍ୟତୀତ ସଡ଼କରେ ବସ୍ ଅଟୋ ବୋଲେରୋ ଏ ସବୁ ଯାତାୟତ କରୁଛି ଏବଂ ଟ୍ରେନରେ ଟ୍ରେନର ମଧ୍ୟ ସୁବିଧା ଅଛି ଲୋକମାନେ ଯାତ୍ରା କରିବା ପାଇଁ ସୁବିଧା ପାଉଛନ୍ତି ଓ ଏସ ଆର ଟି ସି ବସ୍ ମଧ୍ୟ ଚାରିରୁ ଛଅଟି ଆମ ସଡ଼କ ଦେଇ ଯାତାୟତ କରୁଛି ତେଣୁକରି ବିମାନ ର କୌଣସି ସୁବିଧା ନାହିଁ